ଆମର ଏଇଠି ହେଲା ରଣପୁର ସହର ଗୋଟେ ଆମ ଗାଁ ପାଖର ଆସିକି ଦଶ ଏଗାର କିଲୋମିଟର ହବ ଦଶ ଏଗାର କିଲୋମିଟର ଭିତରେ ସେଇଠି ଇଏ ସ୍କୁଲ କିମ୍ବା ଇଏ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ର ଗାଡ଼ି ମୋଟର ସୁବିଧା ନଥିବା ଯୋଗୁଁ ଆମେ ଏତେ ବାଟ ଯାଇପାରୁ ନାହୁଁ କିନ୍ତୁ ବାହାର ଶିକ୍ଷା ଦେବା ପାଇଁ ପଇସା ଯାହାର ଅଛି ସେ ବାହାର ଶିକ୍ଷା ପାଇଁ ଚାଲୁଛି କିନ୍ତୁ ଆମର ଏଠେଇ ଗରିବ ପିଲା ମାନେ ଇଏ ରଣପୁର ସହରକୁ ନଯାଇ ପରି ତେଣୁ ଅଧା ପାଠ ପଢ଼ାରେ ରହି ଯାଉଛନ୍ତି ଏ ପାଠ ପଢ଼ାରେ କୌଣସି ନାହିଁ କିନ୍ତୁ ଗାଁ ପାଖ ମାନଙ୍କରେ କେତେଟା ସ୍କୁଲ କରାଯାଉ ଆଉ ସ୍ୱାସ୍ଥ୍ୟ କେନ୍ଦ୍ର କରାଯାଉ କାହିଁକି ନା ଯାହାର ଗୋଟେ ଆମର ରୋଗ ହେଲେ ଆମର ପାଖରେ ଯଦି ଗୋଟେ ସ୍ୱାସ୍ଥ୍ୟ କେନ୍ଦ୍ର ଥିବ ତେବେ ହେଲେ ଆମେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଇ ପରିବା କିନ୍ତୁ ଏତେ ବାଟ ଗାଡ଼ିର ସୁବିଧା ନଥିଲେ ଯିବା କେମିତି ତେଣୁ ଗାଁ ର ପ୍ରଭାବ ଏଇଭଳିଆ ହଉଛି ତେଣୁ ଏଇ ଗାଁ ର ପାଖା ପାଖି ଡାକ୍ତରଖାନା ସ୍କୁଲ ଏଇ କରାଯାଉ ଆଉ ସରକାରଙ୍କତ ଚାକିରି ସେତେ ନାହିଁ ଯେଉଁମାନେ ସେତିକି ପାଠ ପଢ଼ିଛନ୍ତିତ ତ କିଏ ପାଉଛନ୍ତି ଆଉ ଅନ୍ୟ ମାନେ ବାହାରେ ଯାଇକି ମୂଲିଆ କାମ କରିକି ଚଳୁଛନ୍ତି